ହଁ ଆପଣ କଣ ହୋଟେଲ ପ୍ରିୟାରୁ କହୁଛନ୍ତି ଆଉ ମୋର ଗୋଟେ ଅର୍ଡର ଦେବାର ଥିଲା କୋଡ଼ିଏ ତାରିଖ ଦିନ ଦିନ ଦୁଇଟା ବେଳକୁ ମୋର ଗୋଟେ ଅର୍ଡର ଆସିବାର ଥିଲା କି ଆମର ଗୋଟେ ସାଙ୍ଗମାନେ ମିଶିକି ଆମେ ଗୋଟେ ପାର୍ଟି କରୁଛୁ ସେଥିପାଇଁ ଆପଣ ଯଦି ଚାହିଁବେ ଅର୍ଡରଟା ଟିକେ ନୋଟ କରିଦିଅନ୍ତୁ ଆଉ ଆମର ଅର୍ଡର ଗୁଡ଼ିକ ହେଲା ବିରିୟାନି ପାଞ୍ଚ ପ୍ଲେଟ ମଟନ ବିରିୟାନି ଚାରି ପ୍ଲେଟ ଆଉ ଆଉ ଆଉ କ'ଣ ହଁ ଆଉ ଯଦି ଆମର ମିଳିବ ତାହେଲେ ଭେଜ ମିଲ୍ ପାଞ୍ଚଟା ପଠାଇଦେବେ ଆଉ ଚିକେନ ମିଲ୍ ପାଞ୍ଚଟା ଖଣ୍ଡେ ପଠାଇଦେବେ ସେତିକି ହୋଇ ସାରିଲାପରେ ଆପଣଙ୍କର କ'ଣ ଡିସକାଉଣ୍ଟ୍ ଫିସକାଉଣ୍ଟ୍ କ'ଣ ରହୁଚି ନା ନାଇଁ ଡିସକାଉଣ୍ଟ୍ ଯଦି ରହୁଛି ତା'ହେଲେ ଆମର ଗୋଟିଏ କାମ କରିବେ ତା' ସାଙ୍ଗରେ ଚାଓମିନ ଚିକେନ ପକୋଡ଼ା ଆଉ କିଛି ଜିନିଷ ଆଇଟମ୍ ଆଡ୍ କରିକି ଆମକୁ ସେଣ୍ଡ୍ କରିଦେବେ ଆଉ